ଆମ ଘରେ ମୋ ବାପା ଜେଜେମା' ମା' ଭାଇ ମୁଁ ଅଛୁ ଆମ ଘରେ ମୋତେ ସମସ୍ତେ ଭଲ ପାଆନ୍ତି ମୋ ସାଙ୍ଗମାନେ ବି ମୋତେ ବହୁତ ଭଲ ପାଆନ୍ତି ମୋ ବାପା ମୋତେ ବହୁତ ଭଲ ପାଆନ୍ତି ଯୁଆଡ଼େ ବି ଯାଆନ୍ତି ମୋ ପାଇଁ ଆଣନ୍ତି ଏ ଚକୋଲେଟ୍ ଖାଇବା ଜିନିଷ ସବୁ କିଛି ମୋ ସାଙ୍ଗମାନେ ବି ମୋତେ ବହୁତ ଭଲ ପାଆନ୍ତି ମୋ ବୋଉ ବି ମୋତେ ବହୁତ ଭଲ ପାଏ ମୋ ଜେଜେମା' ବି ମୋତେ ବହୁତ ଭଲ ପାଏ ସବୁକିଛି ମୋତେ ଯାହା ମାଗିଲେ ଆମ ଘରେ ଦିଅନ୍ତି ମୋ ସାଙ୍ଗମାନେ ମୋର ଗୋଟେ ସାଙ୍ଗ ଅଛି ସେ ମୋତେ ବହୁତ ଭଲ ପାଏ ଆଉ ମୋତେ ତା' ନିଜ ଜୀବନ ଠୁ ବି ଅଧିକ ମୋତେ ଭଲ ପାଏ ଆଉ ମୁଁ ଯାହା ମାଗିଲେ ବି ସେ ମୋତେ ଆଣିକି ଦିଏ ଆଉ ନ ମାଗିବା ପୂର୍ବରୁ ବି ସେ ମୋତେ ମନ କଥା ବୁଝିପାରି ମୋତେ ଆଣିକି ଦିଏ ଆଉ କହିଲା ଭଳିଆ ମୋ ଫ୍ୟାମିଲି ଠୁ ବି ଅଧିକ ସେ ମୋତେ ବହୁତ ଭଲ ପାଏ ମୋର ଗୋଟେ ସାଙ୍ଗ ଅଛି ମୋ ଫ୍ୟାମିଲି ବହୁତ ଭଲ ଫ୍ୟାମିଲି ମୋ ସବୁବେଳେ ମୋ ଖୁସି ଚାହାଁନ୍ତି ମୁଁ ଯାହା ଚାହେଁ ମୋ ଫ୍ୟାମିଲି ମୋତେ ଆଣିକି ଦିଅନ୍ତି ବହୁତ ଭଲ ପାଆନ୍ତି ଏବଂ ସେମାନଙ୍କ ସହିତ କଥା ନହେଲେ ସେମାନେ ବି ବହୁତ ମନଦୁଃଖ କରିଥାନ୍ତି ମୋ ସାଙ୍ଗ ସହିତ ନ କଥା ହେଲେ ସେ ବହୁତ ମନ ଦୁଃଖ କରେ କାନ୍ଦେ ବି ଏଇଆ ସେ ବହୁତ ମନ କଷ୍ଟ କରେ ମୋତେ ଦିନେ ନ ଦେଖିଲେ ବହୁତ ମନ କଷ୍ଟ କରେ ଆଉ ମନ ଦୁଃଖ କରେ ଆଉ ସେ ମୋତେ ବହୁତ ଭଲ ପାଏ ମୋ ସାଙ୍ଗ ମୋ ଫ୍ୟାମିଲି ବି ମୋତେ ବହୁତ ଭଲ ପାଏ